ମୁଁ ପାରମ୍ପରିକ ଭାବରେ କାଗଜ ସହିତ କଲମରେ ଲେଖିବା ପାଇଁ ପସନ୍ଦ କରେ କାରଣ ଆଗେ କାଳି ଦେହରେ ଲେଖା ହେଉଥିଲା ପେନ୍ ଦେହରେ କାଳି ପୂରାଇକି ଆମେ କାଗଜରେ ଲେଖୁଥିଲୁ କିନ୍ତୁ ଏବେ ଯୁଗ ବଦଳିବା ସହିତ ଏବେ ଆଉ କାଳି ପଶାଇକି ଲେଖାଯାଉନି ଏବେ ପେନ୍ରେ ଡାଇରେକ୍ଟ ଲେଖୁଛୁ ୟୁଜ୍ ଆଣ୍ଡ ଥ୍ରୋ ପରି ସରିଗଲେ ଫୋପାଡ଼ି ଦେଉଛୁ ତା'ସହିତ କାଗଜରେ ଆମେ ଲେଖିଲେ ଅକ୍ଷର ସୁନ୍ଦର ହବ ବହୁତ ଦିନ ପର୍ଯ୍ୟନ୍ତ ରହିବ କିନ୍ତୁ ଏବେକା ଯୁଗରେ ଲ୍ୟାପଟପ୍ ଆଉ ମୋବାଇଲରେ ଲେଖିବା ପାଇଁ ବହୁତ ପିଲାମାନେ ବି ପସନ୍ଦ କରୁଛନ୍ତି କାରଣ ମୋବାଇଲରେ ଲେଖିବାଦ୍ଵାରା ଲ୍ୟାପଟପ୍ରେ ଲେଖିବାଦ୍ଵାରା ଡାଟା ଗୁଡ଼ିକ ବହୁତ ସମୟ ଲେଖାଗୁଡ଼ିକ ବହୁତ ଦିନ ପାଇଁ ରହୁଛି ନଷ୍ଟ ହେବାର ନାହିଁ ଆମେ କାଗଜ କଲମରେ ଲେଖିଲୁ ଅଳ୍ପଦିନ ପରେ ସେ ଲିଭିଯାଉଛି କଲମର ଇଏ ଛାପା କାଗଜ ଛାପିକି ଲିଭିଯାଉଛି କିନ୍ତୁ ଏବେ ଲ୍ୟାପଟପ୍ରେ ଲେଖିବା ଦ୍ଵାରା ସେ ଡାଟା ଗୁଡ଼ିକ ସବୁ ଲେଖା ଗୁଡ଼ିକ ବହୁତଦିନ ପାଇଁକା ଆମେ ଇଏ କରି ସାଇତି କରି ରଖିପାରୁଛୁ ମୋବାଇଲରେ ବି ଲେଖିବା ଦ୍ଵାରା ଆମେ ବହୁତ ଦିନ ପାଇଁ ସାଇତି କରି ଲେଖ ରଖିପାରୁଛୁ ଏବେ ତ ପିଲା ସ୍କୁଲ ମାନଙ୍କରେ କାଗଜ କଲମରେ ଲେଖୁଛନ୍ତି ଆଉ ପିଲାମାନେ ବି ମୋବାଇଲରେ ଲେଖିବା ପାଇଁ ପସନ୍ଦ ମଧ୍ୟ କରୁଛନ୍ତି ଲ୍ୟାପଟପ୍ ଲ୍ୟାପଟପ୍ରେ ଦ୍ଵାରା ଆମେ ସବୁପ୍ରକାର ଡାଟା ତା'ଦେହରେ ସବୁ ଟାଇପ୍ କରି ରଖିପାରୁଛୁ ବହୁତ ଦିନ ପାଇଁ ଟାଇପ୍ କରି ରଖି ଗୋଟେ ଡାଟାରୁ ଆଉ ଗୋଟେ ଡାଟାକୁ ଆମେ ପଠାଇପାରୁଛୁ ମୋବାଇଲରେ ଧର ଆମେ ଗୋଟେ ଫୋନ ନମ୍ବର ଲେଖିବା ପାଇଁ ଆମକୁ କାଗଜ କଲମ ଧରିବା ପାଇଁ ପଡ଼ୁଥିଲା କିନ୍ତୁ ଏବେ ମୋବାଇଲ ଦେହରେ ଆମେ ଡାଇରେକ୍ଟ ଫୋନ ନମ୍ବର ଫିଡ଼ିଙ୍ଗ କରି ଦେଉଛୁ ଯାହାଫଳରେ ଆମର କାଗଜ ଧର ହଜିଗଲା ମୋବାଇଲ ନମ୍ବର ଆମେ ପାଉନୁ କିନ୍ତୁ ମୋବାଇଲ ଦ୍ଵାରା ଫିଡ଼ିଙ୍ଗ ହେ ମୋବାଇଲରେ ଫିଡ଼ିଙ୍ଗ କରିବା ଦ୍ଵାରା ମୋବାଇଲ ଦେହରେ ସେ ସେଭ୍ ହେଇକି ରହିଲା ଆମକୁ ଆଉ ଖୋଜିବା ପାଇଁ ବି ପଡ଼ିବନି ତା ନାଁ ଲେଖିଦେଲୁ ତା'ନମ୍ବର ଲେଖିଦେଲୁ ଦରକାର ପଇଲେ ଆମେ ଡାଇରେକ୍ଟ ସେଇଥିରେ କାଢ଼ିବୁ ଫୋନ ନମ୍ବର କାଢ଼ିବୁ ତାଙ୍କ କତିକି ଫୋନ କରିବୁ ଆମକୁ ହଇରାଣ ହେବା ପାଇଁ ପଡ଼ୁନାହିଁ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଏଇଭଳି ଭାବରେ ଲେଖାର ଲେଖା ବଦଳିଯାଇଛି